ଦିଦି ନମସ୍କାର ହଁ ବ୍ୟସ୍ତ ଥିଲି କ'ଣ ହେଲା କି ସେ ତ ସକାଳେ ଭଲରେ ଥିଲା ଆଉ ସେ ତା'କୁ ବି ତ ମୁଁ ପଚାରିନି ବୋଲି ସେ ବି ତ କିଛି କହିଲାନି ଆଉ କହିଥାନ୍ତା ଯଦି ମୁଁ ସ୍କୁଲ ନେଇ ନଥାନ୍ତି ହସ୍ପିଟାଲକୁ ନେଇ ଯାଇଥାନ୍ତି ଆଉ ତାଙ୍କ ବାବା ତ ନାହିଁ ଏବେ ବାହାରକୁ ଯାଇଛନ୍ତି

ହଁ ନା ଏବେ ମୁଁ ଆଉ ପିଲା କେମିତି ଅଛି ଏବେ ହଁ ଏବେ ପିଲା କେମିତି ଅଛି ଦେହ ଗରମ ଅଛି କି ହଁ ହଁ ହଁ ମୁଁ ଯିମି କାମ ଟିକେ ସରିଯାଉ ମୁଁ ଯାଇକି ତା'କୁ ନେଇ ଆସିକି ହସ୍ପିଟାଲକୁ ଯିବି

ହଁ ଯାଉଛି ହଁ ଆଜ୍ଞା ନମସ୍କାର